ଓଡ଼ିଶାର ଶିକ୍ଷାର ଉନ୍ନତି ପାଇଁ ସରକାରୀ ପଦକ୍ଷେପ ନେଇଛନ୍ତି ବା ନୀତି ନିଯୁକ୍ତି ଯେମିତିକି ଓଡ଼ିଶାର କି ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଯେମିତିକି ଆପଣ ଯେଉଁଟା ବି ଯଦି ଆମେ ଯେଉଁଟା ବି କରିବାକୁ ଚାହିଁବୁ ବହୁତ ସାରା ପାଠ ଅଛି ବଟ୍ ଡ୍ରଇଂ ରୁମ୍ ପଢ଼ିବାର ଅଛି ଡ୍ରଇଂ ରୁମ୍ ପାଠ ବା ଯଦି ଆପଣ କାଠ କାଠରେ ବି କ'ଣ ବନେଇ ପାରିବେ ସେ ପାଠ ବି ପଢ଼ି ପାରିବେ ଏବଂ ଯେଉଁଟା ବି ଆପଣ ଯେଉଁଟା ପଢ଼ିବାକୁ ବା ରାନ୍ଧା ରାନ୍ଧି କରିବା ପାଇଁ ବି ଯେଉଁଟା ପଢ଼ିବାକୁ ଚାହୁଁଛନ୍ତି ପଢ଼ିପାରିବେ ଏବଂ ଯେଉଁଟା ଆପଣ ଲାଇଫ୍ରେ ହେଇପାରିବେ ଯେମିତିକି ଆପଣ ଲାଇଫ୍ରେ ଲକ୍ଷ୍ୟ ମାନେ ଫ୍ୟୁଚର୍ ଇଏ କରିପାରିବେ ଏମ୍ ଆପଣ ଯେଉଁଟା ଅଛି ସେଇଟା କରିପାରିବେ ଏବଂ ସେଇଥିପାଇଁ ଓଡ଼ିଶା କ୍ୟାରିୟର୍ ପୋର୍ଟାଲ୍ କରାଯାଇଛି ଏବଂ ଅଙ୍ଗନବାଡ଼ି ଅଙ୍ଗନବାଡ଼ିରେ ଅଙ୍ଗନବାଡ଼ିରେ ପିଲାମାନଙ୍କୁ ସାନ ସାନ ପିଲାମାନଙ୍କୁ ନେଇକି ପଢ଼ା ହୁଏ ସେଇଠି ପଢ଼େଇକିନା ଭଲ ପାଠ ଶିଖାନ୍ତି ପରେ ଅଣ୍ଡାଭାତ ଖୁଆନ୍ତି ଏବଂ ଭଲ ପାଠ ପଢ଼ାନ୍ତି ସବୁ ଚାଲେ ଭଲରେ ହିଁ ଚାଲେ ପଢ଼ାନ୍ତି ଆଉ ସେଇଠି ବି ପଢ଼େଇ ସାରିଲା ପରେ ପରେ ସ୍କୁଲ୍ ଜଏନ୍ ହୁଅନ୍ତି ପିଲାମାନେ ଓଡ଼ିଆ କ୍ୟାରିୟର୍ ପୋର୍ଟାଲ୍ରେ ଆମେ ସ୍କୁଲ୍ ଟାଇମ୍ରେ ବି କରିଥିଲୁ ସୋ କଲେଜ୍ ଟାଇମ୍ରେ ବି କରିଥିଲୁ ତ ସେତିକି ହିଁ ଥିଲା ତ ଆମେ କ୍ୟାରିୟର୍ ପୋର୍ଟାଲ୍ରେ କ୍ୟାରିଅର୍ ପୋର୍ଟାଲ୍ରେ ଆମର ନିଜେ ଲାଇଫ୍ ବା ଡ୍ୟାନ୍ସ କରିପାରିବେ ଯେଉଁଟା ବି ଶିଖିପାରିବେ ସବୁ ହୋଇପାରିବେ